ମୁଁ ଦୁଇ ବର୍ଷ ପୂର୍ବରୁ ଗୋଟେ ହେଡ଼ଫୋନ୍ କିଣିଥିଲି ତାହା ଏବେ ସୁଦ୍ଧା କିଛି କୌଣସି ପ୍ରକାର ଖରାପ୍ ହେଇନି କିମ୍ବା କି କୌଣସି ପ୍ରକାର ଖେର୍ଖେର୍ ମଧ୍ୟ କରୁନି ତାହା କିଣିକି ମୁଁ ବହୁତ ଖୁସି ଅଛି